ମୋର ବାରିପଟେ ଗୋଟିଏ ବଡ଼ ଜାଗା ଅଛି ମୁଁ ଗଛ ସେବା କରିବା ପାଇଁ ମୋତେ ଭାରି ଭଲଲାଗେ ତେଣୁକରି ସେଇ ବଗିଚାରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଛି ଏହି ଚାରାଗୁଡ଼ିକୁ ମୁଁ ବଜାରରୁ କିଣି ଆଣୁଛି ଏବଂ ବିଭିନ୍ନ ପ୍ରକାର କୃଷକଠାରୁ ବିଭିନ୍ନ ପ୍ରକାର ଚାରା ଆଣି ସେଇ ବଗିଚାରେ ରୋପଣ କରୁଛି ଏବଂ ମୁଁ ମଧ୍ୟ କେତେ ତାର ବିହନ ଆଣି ବା ମଞ୍ଜି ଆଣି ମୁଁ ଚାରା ତିଆରି କରି ବଗିଚାରେ ଲଗାଏ ଭଣ୍ଡା ଆମ୍ବ ପଣସ ତ ଏମିତି ବିଭିନ୍ନ ପ୍ରକାର ଫଳ ଗଛ ଗୁଡ଼ିକ ରୋପଣ କରିଛି ତାହାକୁ ପାଣି ଦେଇ ମୁଁ ତା' ଉପରେ ସେବା କରି କେମିତି ବଗିଚାଟି ଅତି ସୁନ୍ଦର ଦେଖାଯିବ ଏବଂ ସୁନ୍ଦର ଲାଗିବ ତା' ସେବାରେ ମୁଁ ବହୁତ ସମୟ ଲଗାଏ ଏହା ମୋତେ ଭାରି ଖୁସି ଲାଗେ